ଆମର ସ୍ଥାନୀୟ ଖବର ଗଣମାଧ୍ୟମରେ ପର୍ଯ୍ୟାପ୍ତ କଭରେଜ ପାଉ ନାହିଁ ନିୟୁଜ ମିଡ଼ିଆ ମଧ୍ୟ ନାହିଁ ଏବଂ ଲୋକମାନଙ୍କର ସବୁ ଯେଉଁ ଜିନିଷ ଅଭାବ ରହି ଯାଉଛି ସେ ଜିନିଷ କିଛି ଦେଖାଇ ପାରୁନାହାନ୍ତି ନା ଜାଣି ପାରୁନାହାନ୍ତି ଏବଂ ଅବଶୋଷ ରହିଯାଉଛି ଲୋକଙ୍କ ପାଖରେ ସବୁ ଜିନିଷ ପହଞ୍ଚି ପାରୁନାହିଁ ଏବଂ ମିଡ଼ିଆ ଆମର ଏହି ଜାଗାରେ ନାହିଁ ଆମର ଆଞ୍ଚଳିକର ସବୁ ବ୍ୟବସ୍ଥା ଆମେ ଦେଖିବାକୁ ନିୟୁଜ ଚ୍ୟାନେଲରେ ଚାହୁଁଛୁ